ହଁ ଭାରତୀୟ କଳା ମାନ କଳାକାର ମାନଙ୍କୁ ବାହାର ଦେଶ ଅପେକ୍ଷା ଅଧିକ ଯେଉଁ ଆଗ୍ରହ କରାଯାଏ ନାହିଁ କାହିଁକି ବାହାରୁ ହିରୋ ହିରୋଇନ ମାନେ ଆସିଲେ ସେମାନଙ୍କୁ ଆଗ ଅଗ୍ରାଧିକାର ଦିଆଯାଏ ଆଉ ସେମାନେ ଭାବନ୍ତି ଯେ ଭାରତୀୟ ମାନେ ଏତେ ଉନ୍ନତ ନୁହଁନ୍ତି ଆଉ ବାହାର ହିରୋ ହିରୋଇନ ମାନେ ବହୁତ ଉନ୍ନତ ସେମାନଙ୍କୁ ଦେଖିବାପାଇଁ ଲୋକ ଆଗ୍ରହ କରିବେ ତେଣୁ ଭାରତୀୟ କଳାକାର ମାନଙ୍କୁ ଏତେ ଆଗ୍ରହ ପ୍ରକାଶ କରନ୍ତି ନାହିଁ